ହଁ ଆପଣ ନମିତା ଟେଲର୍ସ୍ରୁ କହୁଥିଲେ କି ମୋତେ ଗୋଟେ ଡ୍ରେସ୍ ତିଆରି କରିବାର ଥିଲା ଆପଣ ଡ୍ରେସ୍ କଲେ କେତେ କ'ଣ ପଇସା ନେଉଛନ୍ତି ଗୋଟେ ଚୁଡ଼ିଦାର ଆଉ ଚୁଡ଼ିଦାର ଯେଉଁ ପଟିଆଲା ପ୍ୟାଣ୍ଟ ଆଉ ଉପର କୁର୍ତ୍ତି କେତେ ଟଙ୍କା ନେଉଛନ୍ତି ଆପଣ ଆପଣ କୁର୍ତ୍ତି ଯେଉଁ ସିଲାଇ କରୁଛନ୍ତି ଉପର କୁର୍ତ୍ତି ଖାଲି ଆପଣଙ୍କୁ ଦେଲେ ଆପଣ ଅସ୍ତ୍ର ପକାଇ ତିଆରି କରି ପାରିବେ କି ଆଚ୍ଛା ଆପଣଙ୍କୁ ଯଦି ମୁଁ ଯେଉଁ ଲେହେଙ୍ଗା ତିଆରି କରିବାକୁ ଦେବି କେତେ ପଇସା ପଡ଼ିବ ଲେହେଙ୍ଗା ଆଚ୍ଛା ଆପଣ ସାୟା ଆଉ କୁର୍ତ୍ତି ଯୋଉ ସାୟା ସିଲାଇ କରିବାକୁ କେତେ ଟଙ୍କା ନେଉଛନ୍ତି ସାୟା ମାନେ ଯଦି ଆପଣଙ୍କୁ ଦେବି ମାନେ ନର୍ମାଲ କପଡ଼ା ଥିବ ସେଇଟା କେତେ ଟଙ୍କା ନେଉଛନ୍ତି ଆଚ୍ଛା ହଉ ଆଉ ତା' ହେଲେ ଆପଣ ଯେଉଁ ପଟିଆଲା ପ୍ୟାଣ୍ଟ କରିବାକୁ କେତେ ଟଙ୍କା ନେଉଛନ୍ତି ଖାଲି ପଟିଆଲା ପ୍ୟାଣ୍ଟ ଆଚ୍ଛା ଆଉ ଯେଉଁ ଆପଣଙ୍କୁ ଯଦି ମୁଁ କିଛି ମାନେ ବ୍ଲାଉଜ୍ର ଡିଜାଇନ୍ କହିବି ତ ସେଇ ଡିଜାଇନ୍କୁ ଆପଣ କ'ଣ କରି ପାରିବେ ମାନେ କେତେ ଟଙ୍କା ନେଉଛନ୍ତି ଡିଜାଇନ୍ ମାନେ

ଆଚ୍ଛା ଆପଣଙ୍କୁ ଯଦି ମୁଁ କିଛି ମାନେ ମୁଁ ୟୁଟ୍ୟୁବରୁ ଯଦି ବି ଦେଖିକି କିଛି ଡିଜାଇନ ବଗେରା ଦିଏ ଆପଣଙ୍କୁ କରିବା ପାଇଁ ତା' ହେଲେ ଆପଣଙ୍କୁ କେତେ ଦିନ ଲାଗିବ କେତେ ପଇସା କ'ଣ ଲାଗିବ ଆଚ୍ଛା ଆଉ ତା' ହେଲେ ଆପଣଙ୍କୁ ଆଚ୍ଛା ଆଚ୍ଛା ଆପଣଙ୍କୁ ତା' ହେଲେ ପୁଅ ପିଲାଙ୍କ ଡ୍ରେସ୍ ତିଆରି କରି ଆସେ ନା ଖାଲି ଝିଅ ପିଲାଙ୍କର ଆଚ୍ଛା ତା' ହେଲେ ମୁଁ କଲେଜର କୁର୍ତ୍ତି ଗୋଟେ ଦେବି ତାହା ହେଲେ ସେଇଟା କେତେ ପଡ଼ିବ ମୋତେ ମାନେ ପଇସା କେତେ ପଡ଼ିବ କଲେଜର କୁର୍ତ୍ତି ଆଉ ପଟିଆଲା ପ୍ୟାଣ୍ଟ କରିବା ପାଇଁ ଆଚ୍ଛା ଆଉ ଆପଣଙ୍କୁ ଯଦି ମୁଁ କହିବି କି କିଛି ମାନେ ଆମର ଏ ଯେଉଁ ବେଡ଼୍ସିଟ୍ ହେରିକା କି ଯେଉଁ ସିଲାଇ କରିବା ପାଇଁ ମୁହଁରେ ସେଇଟା କେତେ ପଇସା କ'ଣ ନେଉଛନ୍ତି ଆଚ୍ଛା ଆପଣ ସିଲେ ଆଚ୍ଛା ଆପଣ ଗଦିର ସିଲାଇ କରିପାରିବେ ମାନେ ଗଦିର କଭର ଯେଉଁ ସେଇଟା କେତେ ଟଙ୍କା କ'ଣ ନେଉଛନ୍ତି

ହଉ ଠିକ୍ ଅଛି